ବାର ଜାନୁଆରୀ ଦୁଇ ହଜାର ବାର ଚଉଦ ମେ ଦୁଇ ହଜାର ଚଉଦ ପନ୍ଦର ଜୁନ୍ ଦୁଇ ହଜାର ଅଠର ବାଇଶି ଜୁଲାଇ ଦୁଇ ହଜାର ବାଇଶି ପଚିଶି ଡିସେମ୍ବର ଦୁଇ ହଜାର ତେଇଶି